ଆମ ଗ୍ରାମର ନାମ ହେଉଛି ନୂଆପଡ଼ା ଆଉ ମାମୁଁର ଗ୍ରାମ ନାମ ହେଉଛି ଗୁବେରା ମାମୁଁ ଘର ବହୁତ ଭଲ ଲାଗିଥାଏ ଏବଂ ମାମୁଁ ମାଇଁ ବହୁତ ଭଲ ଲାଗିଥାଏ ଆଉ ତାଙ୍କର ବାର ମାସେ ତେର ପର୍ବ ତ ଆମ ଓଡ଼ିଶାରେ ଥାଏ ଆଉ ମୁଁ ଚାଲି ଚାଲି ଯାଇଥାଏ ଏବଂ ସାଇକେଲରେ ଯାଇଥାଏ ତାଙ୍କ ଗାଁର ପିଲା ପିଲି ସବୁ ବହୁତ ବଢ଼ିଆ ଭଲ ଲାଗିଥାନ୍ତି ସେଥିପାଇଁ ଯାଇଥାଉଛି ବୁଲା ବୁଲି କରିବା ପାଇଁ ମାମୁଁ ଅଜା ଆଈ ସମସ୍ତେ ଆମେ ମାର୍କେଟିଙ୍ଗ କରିଥାଉ ଗଲେ ବହୁତ ଭଲ ଲାଗିଥାଉଛି ମାମୁଁ ଘର ଗାଁ ମାମୁଁ ମାଇଁ ଯେତେବେଳେ ଗାଁକୁ ଆସିଲେ ଡାକିଥାନ୍ତି ଯାଇଥାଉଛି ଏବଂ ମାମୁଁ ମାଇଁ କେବେ ବି ବାଡ଼ା ବାଡ଼ି କି ଗାଳି କିଛି କରିନାହାନ୍ତି ବହୁତ ବଢ଼ିଆ ମାମୁଁ ମାଇଁ ଏବଂ ପିଲା ପିଲି ବହୁତ ବଢ଼ିଆ ଅଜା ଘର ଗାଁ ପାଣିପାଗ ବହୁତ ଭଲ ଲାଗିଥାଉଚି

ଏବଂ ଏବଂ ପିଲା ପିଲି ତାଙ୍କର ବାରିକାନି ଅଛି ତାଙ୍କର ଆମ୍ବ ବଗିଚା ଫଗିଚା ବହୁତ ବଢ଼ିଆ ଅଛି ବଗିଚା ଆଡ଼େ ଯାଇଥାଉଛୁ ଏବଂ ତାଙ୍କର